ହଁ ହଁ ଏଇ ଆମ ନୂଆ ଘର ବନେଇଛୁ ତ ଏଇ ଯୋଉ ୱାରିଙ୍ଗ କରିବାର ଥିଲା ତ କେମିତି କ'ଣ କେତେ କଷ୍ଟ ପଡ଼ିବ ଆମର ପାଞ୍ଚଟା ରୁମ୍ ଅଛି ସେଇଠି ସବୁ ଲାଇଟ୍ ଲାଗିବ ଫେନ୍ ଲାଗିବ ଆଉ ବାଥରୁମ୍ ଅଛି ରୋଷେଇ ଘର ସେଇଠି ସବୁ ୱାରିଙ୍ଗ କରିବେ ନୂଆ ସବୁ ଲଗେଇବେ

ହଁ କେତେ ପଡ଼ିବ

ହଁ ବୋର୍ଡ୍ ବୋର୍ଡ୍ ଲଗେଇବେ ସୁଇଚ୍ ଲଗେଇବେ ଆଉ ଯୋଉ ଲାଇଟ୍ ଲାଗିବ ସବୁ ଚାରି ଚାରିଟା ଲାଇଟ୍

ହଁ ତାର ଫାର ସବୁ ଆପଣ ଦେବେ ହଉ ଠିକ୍ ଅଛି ହଁ ହଁ ହଁ